ମୋର ଲକ୍ଷ୍ୟ ହେଲା ମୁଁ ଜଣେ ଶିକ୍ଷକ ହେବି ଓ ପିଲାମାନଙ୍କୁ ଭଲ ଭାବରେ ପାଠ ପଢ଼ାଇ ଭଲ ମଣିଷ ତିଆରି କରିବି ଯାହାକି ମୋତେ ମୋର ଭବିଷ୍ୟତରେ ମୋର ସୁନାମ ଅର୍ଜନ ହୋଇପାରିବ ଶିକ୍ଷା ଏକ ଏମିତି ଦାନ ଯାହାରକି କିଛି ତୁଳନା ନାହିଁ ଶିକ୍ଷାର ମୂଲ୍ୟ କେହି କାହାକୁ ଦେଇପାରିବେ ନାହିଁ